ସମ୍ବାଦ ଗଣ ମାଧ୍ୟମ ଆମକୁ ବହୁତ ସାହାଯ୍ୟ କରିଥାଏ ହଁ ଏହାର ମୁଖ୍ୟ ଭୂମିକା ଆମ ଜୀବନରେ ରହିଛି ଏହା ମାଧ୍ୟମରେ ଆମେ ବହୁତ କିଛି ଜାଣିପାରୁଛେ ଯେମିତିକି ଚାଷ ଚାଷ କାମରେ କେଉଁ ସମୟରେ ଫସଲ କରିବା ଉଚିତ କେଉଁ ସମୟରେ ଫସଲ କରିବା ଉଚିତ ନୁହେଁ ହଁ କେଉଁ ସମୟରେ ପାଣି ଦେବା ଉଚିତ କେଉଁ ସମୟରେ ପାଣି ଦେବା ଉଚିତ ନୁହଁ ଆଉ ବି ଯେତେବେଳେ ଫସଲ ଅମଳ କରିବା ସମୟରେ ଯଦି ଆମେ ପାଣି ପାଗ ଶୁଣି ପାରିଲେନି କି ଯଦି ବର୍ଷା ହେବାର ଅଛି ଏଇଟା ଆମେ ଯଦି ଜାଣି ପାରିବାନି ତାହେଲେ ଫସଲ ଅମଳ କରିବା ପୂର୍ବରୁ ହିଁ ଆମ ଫସଲ ନଷ୍ଟ ହେଇଯିବ ଯାହା ଫଳରେ କି ଆମେ ବହୁତ ହଇରାଣ ହେବୁ ତ ପାଣି ପାଗ ଦ୍ୱାରା ଆମେ ଜାଣି ପାରୁ କେତେବେଳେ ବର୍ଷା ହେଉଛି ସମ୍ବାଦ ପତ୍ର ମାଧ୍ୟମରେ ପାଣି ପାଗ ବିଷୟରେ ବି ଆମେ ଜାଣିପାରୁ ପାଣି ପାଗ ବିଷୟରେ ନ ଜାଣିଲେ ଆମେ ଫସଲରେ ଆମର ବହୁତ କ୍ଷତି ହୋଇଥାଏ ଯେମିତି କି ବର୍ଷା ସମୟରେ ବର୍ଷା ନହେଲେ ଆଉ ଅମଳ ସମୟରେ ଯଦି ବର୍ଷା ହୁଏ ତାହେଲେ ଫସଲ ତ ନଷ୍ଟ ହୋଇଯାଏ